ନୟାଗଡ଼ ଜିଲ୍ଲାରେ କିଛି ସ୍ଥାନୀୟ ଶିଳ୍ପ ରହିଛି ଯାହାକି ନୟାଗଡ଼ ଜିଲ୍ଲାର ଅର୍ଥନୈତିକ ରୁଧିବନ୍ତ କରିଛି ଯଦି ସେ ଶିଳ୍ପ ଦୃଷ୍ଟିରୁ ଦେଖିବା ଆମର ସୁଶୀଳା ମହାପାତ୍ର ରାଜ ସୁନାଖଳାରେ ଏକ ଚାଉଳ ମିଲ ରହିଛି ଓଡଗାଁରେ ମଧ୍ୟ ପଣ୍ଡା ଚାଉଳ ମିଲ୍ ରହିଛି ଏବଂ ଆମର ରଣପୁର ନିକଟସ୍ଥ ତାର ପିରିପିରିଆ ରଣପୁର ନିକଟସ୍ଥ ଅଞ୍ଚଳରେ ଏକ ଚାଉଳ ମିଲ ରହିଛି ଯାହାକି ରଣପୁରର ଶିଳ୍ପକୁ ତ୍ୱରାନ୍ୱିତ କରିଥାଏ ଏତଦ୍ ବ୍ୟତୀତ ତାର ଅର୍ଥନୈତିକ ଦୃଢ଼କୁ ସୁଦୃଢ଼ କରିବାକୁ ହେଲେ ତାର ଯୋଉ ସୃଦୃଢ଼ କରିଛନ୍ତି ଲୋକମାନେ କିଛି ସରକାରୀ ଚାକିରୀ କରିଛନ୍ତି ଏବଂ କିଛି ବେସରକାରୀ ଚାକିରୀ ମଧ୍ୟ କରିଛନ୍ତି ଏବଂ ଯିଏ ସରକାରୀ ଚାକିରୀ କରିଛନ୍ତି ସେମାନେ ସରକାରଙ୍କ ଠାରୁ ମାସିକ ଅନୁଦାନ ପାଉଛନ୍ତି ବେସରକାରୀ ଏମାନେ ସାପ୍ତାହିକ ଅନୁଦାନ ପାଇଁ ସେମାନଙ୍କର ଗୁଜୁରାଣ ମେଣ୍ଟାଇବା ସହିତ ଭାରତର ବିଶ୍ୱର ଅର୍ଥନୀତିକୁ ଏମାନେ ସୁଦୃଢ଼ କରୁଛନ୍ତି ଆହୁରି ମଧ୍ୟ ଯଦି ଦେଖିବା ଯେ ଆମର ଏ ଶିଳ୍ପ ବ୍ୟବସାୟ ବ୍ୟତୀତ କଳକାରଖାନା ଭିତରେ ନୟାଗଡ଼ରେ ଏକ ପ୍ରାଚୀନତମ ଚିନି କାରଖାନା କଳକାରଖାନା ରହିଥିଲା ଚିନି କାରଖାନା ଯାହାକି କଞ୍ଚା ମାଲ୍ ର ଅଭାବ ଏବଂ ସରକାରଙ୍କ ପ୍ରୋତ୍ସାହନତାର ଅଭାବ ଏହିସବୁ ଯୋଗୁଁ ତାହା ଜୀବନ୍ତ ହୋଇଛି ଯାହାକି ଚାଷୀ ମାମଲା ରେ ଏହା ଏକ ତୀବ୍ର ଆସନ୍ତୋଷ ପ୍ରକାଶ କରିଛି ଏବଂ ଆମେ ଚାହୁଁଛୁ ଯେ ଏଇ ଭଳି ଏନଜିଓ ମାଧ୍ୟମରେ କିଭଳି ସେ କାରଖାନାର ପୁନର୍ବିକାଶ ହେବ ପୁନରୁଦ୍ଧାର ହେବ ତାହା ଯଦି ସରକାର ଦୃଷ୍ଟି ଦିଅନ୍ତେ ତାହେଲେ ତା ଉପରେ ନିର୍ଭର କରୁଥିବା ଚାଷୀମାନେ ଉପକୃତ ହୁଅନ୍ତେ ଏତଦ୍ ବ୍ୟତୀତ ସେ ଶିଳ୍ପ କାରଖାନା ବ୍ୟତୀତ ଅର୍ଥନୈତିକ ଜେଓକୁ ପରିପୃଷ୍ଟ କରିଥାଏ ନୟାଗଡ଼ର କୃଷି ନୟାଗଡ଼ର କୃଷି କହିଲେ ଧାନ ଚାଷ ହୁଏ ରବି ଫସଲ ହୁଏ ତୈଳବୀଜ ହୁଏ ଆଖୁ ଚାଷ ହୁଏ ଏବଂ ବିଭିନ୍ନ ପ୍ରକାର ପନିପରିବା ଫଳମୂଳ ଚାଷ କରାଯାଏ ଏବଂ ଏ ଯେଉଁ ପନିପରିବା ଫଳମୂଳ ଚାଷ କରାଯାଏ ଏହି ପନିପରିବା ଫଳମୂଳ ଧାନ ଗହମ ଆଖୁ ଚାଷରେ ଲୋକମାନେ ସ୍ୱାବିଲମ୍ବି ହୁଅନ୍ତି ଏବଂ ତୈଳବୀଜ ଡାଲି ଜାତୀୟ ପ୍ରଦାର୍ଥ ଏସବୁ ଦ୍ୱାରା ଆମ ନୟାଗଡ଼ର ଅର୍ଥନୀତି ପରିପୃଷ୍ଟ ହୋଇଥାଏ ଏହା ସହିତ ଆମେ ଯଦି ଆହୁରି ଅର୍ଥନୀତିକ ବିକାଶକୁ ଆଖି ଆଗରେ ରଖିବା ତାହେଲେ ନୟାଗଡ଼ର ଆଉ ଏକ ଅର୍ଥନୀତିର ବିକାଶର ଆଉ ଗୋଟିଏ ଦିଗ ରହିଛି ଯାହାକି ନୟାଗଡ଼ର ଲୋକମାନେ ପରିଶ୍ରମୀ ଅଟନ୍ତି ସ୍ୱାବିଲମ୍ବି ଅଟନ୍ତି ଏବଂ ସେମାନଙ୍କର ପରିଶ୍ରମ ଏବଂ ସ୍ୱାବିଲମ୍ବିନିୟତା କୁ ଆଖି ଆଗରେ ରଖି ସେମାନେ ଯେଉଁ କର୍ମ କରିଥାନ୍ତି ସେ କର୍ମ ମାଧ୍ୟମରେ ଯେଉଁ ରୋଜଗାର କରନ୍ତି ତା ମଧ୍ୟ ସେ ସେଥିରେ କିଛି ଅର୍ଥ ଉପାର୍ଜନ କରିଥାନ୍ତି ଏତଦ୍ ବ୍ୟତୀତ ସରକାରଙ୍କ ଦ୍ୱାରା ପ୍ରୋତ୍ସାହନ ପାଇ ନୟାଗଡ଼ ଜିଲ୍ଲାରେ ଯେଉଁ ବ୍ଲକ ରହିଛି ପ୍ରତ୍ୟେକ ବ୍ଲକର କିଛି ମହିଳା ସ୍ୱୟଂ ସହାୟକଗୋଷ୍ଠି ନିର୍ମାଣ କରାଯାଇଛି ସେ ମହିଳା ସ୍ୱୟଂ ସହାୟକଗୋଷ୍ଠି ମାନଙ୍କୁ କିଛି ଗ୍ରାମୀଣ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ସେମାନଙ୍କୁ ସୁଯୋଗ ଦିଆଯାଉଛି ସରକାରଙ୍କ ତରଫରୁ ସରକାରଙ୍କ ତରଫରୁ କିଛି ରାଶି ପ୍ରୋତ୍ସାହନ ଦିଆଯାଉଛି ତାହାକୁ ସେମାନେ ସେ ରାଶି ପ୍ରୋତ୍ସାହନକୁ ବିନିଯୋଗ କରି ଆମର ଅଙ୍ଗନବାଡି ଛାତ୍ର ଛାତ୍ରୀମାନଙ୍କୁ ଆମର ଛତୁଆ ହେଉ ବା ରାଶି ମୁଆଁ କୋରା ହେଉ ଚୁଡ଼ା ମୁଆଁ ହେଉ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ପ୍ରଦାନ କରି ସେମାନେ ସେ ମଧ୍ୟରେ ମଧ୍ୟ ନାରୀମାନେ ଅର୍ଥନୀତି କ୍ଷେତ୍ରରେ ନିଜର ବିକାଶ ପ୍ରତିଷ୍ଠା କରିଛନ୍ତି